ମଉସା ମୁଁ କହୁଥିଲି କି ଆଉ ପରିବା ନେଇଥାନ୍ତି କେତେ କ'ଣ କେମତି ରେଟ୍ ଅଛି ଆଉ ଅ ହ କେମତି କ'ଣ ରେଟ୍ ଅଛି ଅହ ବନ୍ଧାକୋବି କେତେ ରେଟ୍ ଅଛି ଅହ ଆଉ ବିଲାତିଟା

ମୁଁ ନେଇଥାନ୍ତି ଆଉ ସେଇ ହଁ ହଁ ଆସିବ କଲରା ଆସିବ ଆହୁରି ଓ ହେଉ କଲରାଟା କେବଳ ରେଟ୍ ଅଛି ନା ଓହୋ ମୁଁ ସେଇ କଲରା ନେବି ଅଳ୍ପ କନ୍ତର ଆଉ ଭେଣ୍ଡି କେମତି କ'ଣ ଘାଣ୍ଟରେ ପଡ଼ିବ ଆଉ ଓହୋ ତାହେଲେ ମୁଁ ତା'ହେଲେ ମୁଁ ଲୋକ ପଠେଇ ଦେବି ନେଇ ଆସିବେ ଯାଇକି ଆଉ ଆମେ ବନ୍ଧାକୋବି ଆଣିବା ଭେଣ୍ଡି ଆଣବା କଲରା ବିଲାତି ତ ଆସିବ ଆଉ ଆଉ ଆଉ କିସ କିସ ଅଛି ହ ହ ହେଉ ହେଉ ନାରୁ କଲରାଟା ନହେଲେ ଆଣିବାନି ସେଇଟା ବହୁତ ରେଟ୍ ଅଛି ହେଉ ହେଉ ଆଉ ସେଇ ବୋଇତାଳୁ ଫୋଇତାଳୁ ନାହିଁ ନା ଆଉ ଲାଉ କଖାରୁ ଏ କେତେ ରେଟ୍ ଅଛି ନା ନା ଗୋଟେ ଦୁଇଟା ନୁହେଁ ଆମର ଟିକିଏ ଦେଖିକି ଆସିବା ଦରକାର

ହଁ ହଁ ସେଇ ଦୁଇ ଦୁଇ ବିଡ଼ା ଖଣ୍ଡେ ଆସିବ ଆଉ ଅହୋ ଆଉ କଖାରୁ ହଁ ହଁ ବାଇଗଣ ଗୁଡ଼ା ନିହାତି ଆଁ ସେଇ ସେଇ ପଚାଶ ଷାଠିଏ କିଲୋ ଆଡ଼େ ହଁ ସେମତି ଆଉ

ବାଇଗଣ କେତେ ଲେଖା କେ ଜି ଆଉ ବୋଇତାଳୁ ହଁ ତା'ହେଲେ ଠିକ ଅଛି

ହଁ କେଉଁଠି ଟୋଟାଲ୍ କେତେ ଟଙ୍କା ଲେଖା କହୁଛି ଟୋଟାଲ୍ କେତେ ଟଙ୍କା ଆଡ଼େ ଲାଗିବ

ଓହୋ ହେଉ ହେଉ ଠିକ ଅଛି ନା ନା ମୁଁ ଆଗୁଆ ଜଣେଇ ଦେଉଛି ନା ଆଉ ଆମର ଆସଵ ସପ୍ତାହେ ଖଣ୍ଡେ ଲାଗବ ମୁଁ ଆଗୁଆ ଜଣେଇ ଦେଉଛି ଏତେକ ଜିନିଷ ଆସିବ ନା ହଁ ଆଉ ଆମେ ସବୁଦିନ ଆଣୁଛୁ ଆପଣଙ୍କ ପାଖରୁ ହେଉ ହେଉ ହେଉ ହେଉ ଠିକ ଅଛି ମଉସା ହେଉ ହେଉ ମଉସା ଠିକ ଅଛି ସେଇ ହିସାବରେ ପ୍ୟାକିଙ୍ଗ କରିଦେବ ହେଲା କହୁଛି ସେଇ ହିସାବରେ ପ୍ୟାକିଙ୍ଗ କରିଦେବ ତା'ହେଲେ ଆମେ ଯାଇକି ନେଇଆସିବୁ ହଁ ହଁ ମୁଁ ଫୋନ୍ କରିଦେମି ମୁଁ କହିଦେମି ପରା ସେଇ ହିସାବରେ ଆଉ ହଁ ହେଉ ଠିକ ଅଛି ଓହୋ ହେଉ ହଁ ହଁ ହଁ ହେଉ ଆଜ୍ଞା ଆଉ କିଛିନା ନା ନା ଆଉ କିଛି ନାହିଁ ସେତିକି ହଁ ହଁ